ପ୍ରିୟ ଲେଖକ କବି ଗଙ୍ଗାଧର ମେହେର ତାଙ୍କର କଥା କହିବା ସହି ତାଙ୍କର କବି କାବ୍ୟ ତାଙ୍କର ଅନ୍ୟାନ୍ୟ

ବହୁତ ଭଲ ଭାବରେ କରିଥାନ୍ତି ବହୁତ ଭଲ ରାଇଟିଂ ଲେଖିଥାନ୍ତି ବହୁତ ଭଲ କବି ଜଣେ ତାଙ୍କର କାମ ହିସାବରେ ଭଲ କାମ କରିଥାନ୍ତି